ମୁଁ ଭଲ ପ୍ରଜାତି ଚିହ୍ନି ପାରିନଥାଏ ମୁଁ ଚିହ୍ନିବା ପାଇଁ ଯେଉଁ ପଶୁ ରଖଥାଏ ସେହି ପଶୁ ବିଭାଗ ସହ କଥା ହେଇ ନାହିଁ ତ ତାଙ୍କୁ ନେଇ ଭଲ ସେ ପରାମର୍ଶ କରି ଭଲ ପ୍ରଜାତି ଚିହ୍ନଟ କରିକି ଘରକୁ ଆଣିଥାଏ ସୁସ୍ଥ ପଶୁର ବହୁତ କିଛି ଲକ୍ଷଣ ରହିଥାଏ ସେ ଗୁଡ଼ାକ ଆମେ ଚିହ୍ନି ପାରୁନାହୁଁ ଆଉ ଖରାପ ଦେହ ଯେଉଁ ପଶୁର ଖରାପ ହୋଇଥାଏ ସେମାନଙ୍କର ଦେହରେ ଚିହ୍ନ ଚିହ୍ନ ହୋଇଥାଏ ମୁଖ ଘାଆ ହୋଇଥାଏ ଏମିତି ବହୁତ କିଛି ହୋଇଥାଏ ଏଥିପାଇଁ ଆମେ ପଶୁ ଡାକ୍ତରଙ୍କର ପରାମର୍ଶ ନେଇଥାଉ ସେଇ ଭଲ ସେ ପରୀକ୍ଷା କରି ପରୀକ୍ଷା କରି ସେ ନିଜେ ନିଜେ ଜାଣି ଦିଅନ୍ତି କି ତା'ର ଦେହ ଖରାପ ହୋଇଛି ୟା ଭଲ ଅଛି କି ସେ ଭଲ ଅଛି କି ନାହିଁ ପରୀକ୍ଷା କରି ଜଣାପଡ଼ିଯାଇଥାଏ ସିଏ ଭଲ କି ଖରାପ କି ତା'ର ଦେହ ଖରାପ ହେଲେ ବି ଆମେ ତା'ର ଡାକ୍ତରଖାନାକୁ ନେଇ ପରାମର୍ଶ କରି ଥାଉ